କିଛି ନାହିଁ ବସି ଥିଲି ତୁମେ କ'ଣ କରୁଛ ହଁ କାଣ କହୁଥିଲ କୁହ ହଁ ହଁ କଲ୍ କରିଛ ତ ଭଲ ହେଇଛି ଆମର୍ ସୋନପୁରର ସବୁ କାରିଗରମାନେ ସେଟା କରିଛନ୍ ବହୁତ୍ ସୁନ୍ଦର ଭାବରେ ହଁ ସେନେ ସୁରେଶ୍ଵରି ମନ୍ଦିର୍ ଜଗନ୍ନାଥ ମନ୍ଦିର୍ ଗୁଣ୍ଡିଚା ମନ୍ଦିର୍ ବହୁତ ସାରା ମାନେ ଅଛି ଶହେ ଆଠ ମନ୍ଦିର୍ ଆମର୍ ସେକେଣ୍ଡ ମନ୍ଦିର୍ ମାଳିନୀ କୁହାଯାଇଛି ସୋନପୁର କେ ମନ୍ଦିର ମାନକର ବହୁତ୍ ସେଟା ବାହାରୁ କାରିଗରମାନକେ ଡ଼କାଯାଇନି କି କରି ନଉଛନ୍ ଅର୍ ଆମର୍ ଲୋକାଲ୍ ଆଉ ଆମ ଲୋକାଲ୍ ବାଲେ କାମ ପାଇନାଇଁ ପାର୍ବା ତୋ ସେଥିଲାଗି ସେମାନେ ପଇସା ପାଇ ନାଇଁ ପାର୍ବା ଆଉ ଆମର ଗାଁର ଲୋକମାନେ ସେମାନେ ତ ଖାଇବେ ପିବେ ରେଷ୍ଟ୍ ଟିକେ ନେବେ ଆଉ କାମ କରିବେନା ଖରା ରେ ଥୋଡ଼ି ନା କରି ପାରିବେ ତ ଟିକେ ରେଷ୍ଟ୍ ତାଙ୍କୁ ବି ମିଳିବାର ଦରକାର ଆଉ ଆମର ସୋନପୁର ର ଲୋଗ୍ମାନେ ସୋନପୁରର ହିଁ କାରିଗର୍ମାନକୁ ଯଦି ବ୍ୟବହାର କରିବେ ତାହେଲେ ସେମାନକର ଖାଇବାର୍ ଲାଗି ଦୁଇଉଲି ପଇସା ବାହାରି ପର୍ତା ରୋଜଗାର ହେଇ ପାର୍ତା ବାକି ବାହାରୁ କାରିଗର ଡ଼କେଇ ଦେଇକି ସବୁ କାମ କରି ଦଉଛନ୍ ୟାର୍ କଲେ ଯଦି ଆମର ସୋନପୁରର କାରିଗର ମାନକେ କାମ ଛାଡ଼ିକିନା ବାହାରକେ ଦାଦନ ଖଟି ଯିବାକୁ ପଡ଼ୁଚ ଅଲଗା ରାଜ୍ୟକୁ ଯାଇକିନା କାମ କରିବାକେ ପଡ଼ୁଚେ ହଁ ଯଦି ଆମର ଜାଗାରେ ଆମେ ନିଜେ କାମ କରି ପାର୍ତା ବେଲେ ଆମ୍କୁ ବାହାରକୁ ଯାଇ କରିବାକେ ନା ପଡ଼୍ତା ନିଜର ଘରେ ପରିବାର ଲୋକ ସାଙ୍ଗେ ମିଶିକିନା କାମ କରିକିନା ଆସିକିନା ଦିଉଲି ଶାନ୍ତିରେ ଖାଇକିନା ହେଲେ କାଁ କର୍ବ ହଁ ଆଜି କାଲି ମେସିନ୍ର ୟୁଜ୍ ବି ବହୁତ ହେଉଛି ଆଜି କାଲି ସବୁ ମେସିନ୍ମାନେ ବାହାରିଲାନ ଆଉ କମ ଲୋକରେ ବି କାମ କାମ ସବୁ ହୋଇଯାଉଛେ ମେସିନ୍ ଅଧା କାରିଗର୍ମାନକର କାର୍ଯ୍ୟ ମେସିନ୍ ହିଁ କରି ନଉଛେ ଛି ଟେକ୍ନୋଲୋଜିର ଡ଼େଭଲପମେଣ୍ଟ ହେଲା ଯାହାର ଫଳରେ କାରିଗରମାନେ ବସିକିନା ରହିଲେ ରୋଜଗାର କରିବା ଲାଗି ଅକ୍ଷମ ହୋଇଗଲେ ସେଆଡ଼େ ଟେକ୍ନୋଲୋଜିର ଡ଼େଭଲପ୍ ହେଲା ସେଟା ଗୋଟେ ଭଲ କାମ ହେଲା ୟାଡ଼େ ପୁଣି କାରିଗରମାନଙ୍କ ଲାଗି ଅସୁବିଧା ହେଉଛି ଆଉ ଆମର ଟିକେ ସରକାର ସବୁ ଆଡ଼େ ଦୃଷ୍ଟି ଦେଇକିନା ଟିକେ କାରିଗର ମାନକେ କାମ ଦେତେ ସରକାର ତରଫରୁ କାରିଗର୍ମାନଙ୍କ ଲାଗି କାମ ଆସ୍ତା ତାଙ୍କୁ ସରକାରୀ କାର୍ଯ୍ୟ କରିବା ଲାଗି ସରକାରୀ ସ୍କୁଲ୍ କଲେଜ୍ ତିଆରି କରିବା ଲାଗି କି କାଣା ସେମ୍ତି କାମ୍ ମାନ୍କେ ଡ଼ାକ୍ତେ ହେଲେ ଯଦି ସେମାନେ ରୋଜଗାର କରି ପାର୍ତେ କିଛି ଟା